ଆମର ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାରେ ଗଜାନନ ଗଣେଶଙ୍କର ସବୁଠୁ ବଡ଼ ପର୍ବ ଆମ ଜଟଣୀରେ ହୁଏ ତା'ପରେ ଗଣେଶ ପୂଜା ଏଠି ପ୍ରାୟ ଦଶ ଏଗାର ଦିନ ବ୍ୟାପି ହୁଏ ବହୁତ ଲୋକ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୁଏ ଏବଂ ତା'ପରେ ରଜ ପର୍ବ ଏଠି ବରୁଣେଇ ମହୋତ୍ସବ ହୁଏ ପ୍ରାୟ ତିନି ଦିନ ବ୍ୟାପି ବରୁଣେଇ ମହୋତ୍ସବ ହୁଏ ସେଠି ରଜ ପାଳନ ପିଠାର ସବୁ ଇଏ ବ୍ୟବହାର କରାଯାଏ ଏବଂ ରଜ ପାନ ଆଉ ଗୀତ ନାଚ ଦୋଳି ଖେଳିବା ଝିଅ ପିଲାମାନଙ୍କର ଆଉ ତା'ପରେ ସେକେଣ୍ଡରେ ହେଲା କ'ଣ ନା ଥାର୍ଡ଼ରେ ହେଲା ମହାଶିବ ରାତ୍ରି ଜାଗର ମହୋତ୍ସବ ଏଠି ଆମର ପ୍ରତ୍ୟେକ ଶିବ ମନ୍ଦିର ମାନଙ୍କରେ ଦୀପ ଜଳା ହୁଏ ଆଉ ଦୀପ ଜାଳି ଲୋକମାନେ ନିଜର ଭଗବାନ ଶିବଙ୍କୁ ମଧ୍ୟ ସେ ତାଙ୍କର କାମନା ଜଣାନ୍ତି ତା'ପରେ ଆମର ହେଲା କ'ଣ ନା ପାଖରେ ଜଗନ୍ନାଥଙ୍କର ରଥଯାତ୍ରା ରଥଯାତ୍ରା ବର୍ତ୍ତମାନ ଆଗକୁ ବର୍ତ୍ତମାନ ଆସୁଛି ସେ ବହୁତ ପୁରା ବହୁତ ସମାଗମ ହୁଏ ଏଠି ବହୁତ ଲୋକ ଯାଆନ୍ତି ଏବଂ ପ୍ରସାଦ ପାଇ ଆଉ ଫେରନ୍ତି